ଆମେ ଦେହ ପାକୁ ଯତ୍ନ ନେଉ ଆମ ଘର ପାଖ ଚାରି ପାଖରେ ନାଳ ନର୍ଦ୍ଦମାକୁ ସଫା ରଖୁ ମଶା ଖାଇବା ପାଇଁ ଆମେ ମଶାରୀ ଟାଙ୍ଗି ଶୋଉ ତା'ପରେ ଦେହ ପା ଖରାପ ହେଲେ ଆମେ ଡକ୍ଟରଙ୍କ ପାଖେ ଯାଇ ପରାମର୍ଶ କରୁ ସେମାନଙ୍କଠାରୁ ଔଷଧ ଆଣି ଆମେ ମାନେ ବି ଖାଉ ଦେହକୁ ଆମେ ବହୁତ ଯତ୍ନରେ ରଖୁ ଆଉ ଘରଦ୍ୱାର ମଧ୍ୟ ସଫା ସୁତୁରା ରଖୁ ନିଜକୁ ମାନେ ଆମେ ନିଜେ ବି ପରିଷ୍କାର ରହୁ ପିଲାମାନଙ୍କୁ ବି ପରିଷ୍କାର ରଖୁ ପରିବେଶଟାକୁ ଆମେ ସବୁ ସମୟ ପାଇଁ ପରିଷ୍କାରରେ ରଖୁ ତେଣୁକରି ଡେଙ୍ଗୁ ବିଭିନ୍ନ ପ୍ରକାର ରୋଗ ନହେବା ପାଇଁ ଆମେ ବିଭିନ୍ନ ପ୍ରକାରର ଚେଷ୍ଟା ବି କରୁ କିନ୍ତୁ ସବୁ ପ୍ରକାର ବ୍ୟବସ୍ଥା କରି ଆମେ ନିଜକୁ ନିଜେ ପରିଷ୍କାର ରହୁ ଚାରିପାଖ ମଧ୍ୟ ପରିଷ୍କାର ରଖୁ କେଉଁ ଜାଗାରେ ମଶାକୁ ବି ବସାଇଦେବା ପାଇଁ ଉପଚାର ନକରୁ ତେଣୁକରି ଆମେ ସ୍ୱାସ୍ଥ୍ୟପ୍ରତି ବହୁତ ଯତ୍ନବାନ ହେଉ ଆଉ